ହ୍ୟାଲୋ ସ୍ୱିଗୀ ରୁ କହୁ କହୁଛନ୍ତି ହଁ ହଁ ମୁଁ ଏ କାହିଁକି ଫୋନ କଲି ଯେ ଏ ଆମେ ଯେଉଁ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ଆମେ ସେ ରହିଁବୁନି ଘରେ ଆମର ଗୋଟେ ଦରକାର ପଡ଼ିଲା ଗୋଟେ କାମ ରେ ଆମେ ବାହାରକୁ ଯାଉଛୁ ଆଉ ଖାଦ୍ୟ ଆସିଲେ କିଏ ରଖିବ ଆମେ ଘର ଚାବି ପକାଇକି ଯାଉଛୁ ତେଣୁ କରି ମୁଁ ଅର୍ଡ଼ର ଟାକୁ କେମିତି ବାତିଲ କରିବି ହଁ ଆଉ କେଉଁ ଦିନ ଆମେ ଅର୍ଡ଼ର କରିବୁ ଆଉ କିନ୍ତୁ ଏବେ ସେ ଖାଦ୍ୟ ଆମେ ଗ୍ରହଣ କରିବାକୁ ଚାହୁଁନୁ କାହିଁକିନା ଆମେ ଯିବୁ ବାହାରକୁ ବାହାରକୁ ଗଲେ ଆଉ ଆପଣ ଆସିଲେ ଅର୍ଡ଼ର କି ନା ଜିନିଷ କିଏ ରଖିବ ଖାଦ୍ୟ ନଷ୍ଟ ହବ ତେଣୁକରି ଆମେ ସେ କ୍ୟାନସଲ କରିବାକୁ ଚାହୁଁଛି ଏଇ କାରଣ କିଛି ନାହିଁ କ'ଣ ଆପଣ ଭାବୁଛନ୍ତି କି ଖାଦ୍ୟ ଫାଦ୍ୟ ଖରାପ ନା ସେଥିପାଇଁ ନୁହେଁ ଆମେ ଟିକେ ଅର୍ଜେଣ୍ଟ କାମ ପଡ଼ିଲା ତ ଆମେ ଟିକେ ଗାଁ କୁ ଯିବାକୁ ବାହାରିଛୁ ନ ହେଲେ ତ ଆମର ସବୁବେଳେ ମଗଉ ମଗାଇଥାନ୍ତୁ ଆମେ ଖାଇଥାନ୍ତୁ କିନ୍ତୁ ଆମେ କା ଏଇ କାରଣରୁ ଆମେ ଗାଁ କୁ ଯିବାକୁ ବାହାରିଛୁ ତ ଆପଣ ଆସିବାକୁ ଡ଼େରି ହବ ନିଶ୍ଚୟ ଆମେ ଆଉ ଖାଇକି ଯାଇ ପାରିବୁନି ଯ ଖାଇକି ଗଲେ ଆମର ବହୁତ ଡେ ଲେଟ ହେଇଯିବ ତେଣୁ କରି ଆମେ ସେ ଖାଦ୍ୟ ଟାକୁ କ୍ୟାନସଲ କରିବାକୁ ଚାହୁଁଛୁ କ୍ୟାନସଲ ଟିକେ କରିଦେବେ ଆଉ କ'ଣ କହୁଛନ୍ତି ହଁ କ୍ୟାନସଲ କରି ଦିଅନ୍ତୁ ଆମେ ଆଉ କେଉଁ ଦିନ ମଗାଇ ନବୁ ଆଉ ଆମେ ଗାଁ ରୁ ଫେରୁ ଆସିକି ମଗାଇ ନବୁ